ବଗିଚାରେ ଗଛ ଲଗାଇବାକୁ ମୋତେ ଭଲ ଲାଗେ ଫୁଲ ଗଛ ଫଳ ଗଛ ଓ ଭଲ ବିଭିନ୍ନ ବିଭିନ୍ନ ପ୍ରକାରର ଗଛ ଲଗାଏ ମୁଁ ମୁଁ ମୋର ସନ୍ଧ୍ୟାବେଳେ ଯାଇଁକି ପାଣି ଦିଏ ସକାଳେ ପାଣି ଦିଏ ଗଛରେ ସାର ଦିଏ ଖତ ଦିଏ ଆଉ ମାଟି ଆଣିକିନା ଲଗାଏ ଗୋଲାପ ଗଛରେ ଚାହା ପତି ପକାଇକି ଗଛକୁ ଟିକେ ଭଲରେ ମୁଁ କରେ ତ ଗୋଲାପ ଗଛ ଭଲ ଲାଗେ ଗେଣ୍ଡୁ ଗଛ ବି ବହୁତ ଭଲ ଲାଗେ ବହୁତ ପ୍ରକାରର ଫୁଲ ଗଛ ମୁଁ ଲଗାଏ ଫୁଲର ବାସ୍ନାଟା ଆସେ ଫୁଲ ସକାଳୁ ଫୁଲ ତୋଳିକିନା ପୂଜା କରିବେ କାହିଁକିନା ବଜାର ଦୋକାନରୁ ଫୁଲ କିଣିକି ଆଣିବା ଅପେକ୍ଷା ମୁଁ ମୋର ଘରର ନିଜର ଫୁଲ ମୁଁ ଓ ମୁଁ ପୂଜା କରେ ତ ସେଇଟା ମୋତେ ବହୁତ ଭଲ ଲାଗେ ମୁଁ ବହୁତ ପ୍ରକାରର ଫଳ ଗଛ ବି ଯେମତି ଲଗାଏ ପିଜୁଳି ଗଛ ଆମ୍ବ ଗଛ ସଜନା ଛୁଇଁ ଗଛ ବି ମୁଁ ଲଗାଏ କାକୁଡ଼ି ଗଛ କଲରା ଗଛ ବହୁତ ପ୍ରକାର ଲତା ଆଇଟମ୍ ବି ଲଗାଏ ପୋଇ ଗଛ ବି ଲଗାଏ ତ ଏଇସବୁ ଜିନିଷ ଯାହା ଆମକୁ ବଜାରରୁ କିଣିକି ବି ଆଣିବାକୁ ବି ପଡ଼ିଥାଏ ଯେଉଁସବୁ ତ ମୁଁ ମୋର ଘରୁ ପାଇଯାଇଥାଏ ତ ମୋତେ ସେଇଟା ବହୁତ ଭଲ ଲାଗେ ମୁଁ ଗଛକୁ ବହୁତ କେୟାର୍ କରେ ଗଛର ଯତ୍ନ ନିଏ ଗଛରେ ପାଣି ଟାଇମ୍ ଅନୁସାରେ ଦିଏ ଗଛର ଖତ ସବୁଆଡ଼ୁ ଯୋଗାଡ଼ କରିକି ଆଣିକିନା ମୁଁ ମୋ ଗଛରେ ଖତ ଦିଏ ଯେଉଁଥିରେ କି ମୋ ଗଛ ଭଲ ଭାବରେ ବଢ଼ିଥାଏ ତ ଆଉ ମୋ ଗଛରୁ ଭଲ ଭଲ ସବୁ ଫଳ ଫୁଲ ମିଳିଥାଏ ତ ମୋତେ ଏଭଳି ଭାବରେ ମୁଁ ମୋର ବଗିଚାର କେୟାର୍ କରିଥାଏ ମୋର ବଗିଚା ମୋତେ ବହୁତ ପସନ୍ଦ ମୋ ବଗିଚା ମୋତେ ବହୁତ ଭଲ ଲାଗେ ମୁଁ ସେଥିପାଇଁକିନା ବିଭିନ୍ନ ପ୍ରକାର ଗଛ ପଛ ସବୁ ମୁଁ ମୋର ବଗିଚାରେ ଲଗାଇକି ରଖିଛି